ହେଲୋ ହଁ କିଏ କହୁଥିଲେ ଓଃ ହୋ ହୋ

ତୁମେ ସେଦିନ ଆସିଥିଲ ବୋଧେ ଏଠି ନାଇଁ କ୍ଲିନିକ୍ରେ ନାଇଁ ନାଇଁ ହସ୍ପିଟାଲ୍ରେ ଆସିଥିଲ ତ ହଁ ସେଇଟା ଭୁଲ୍ କଲେ ବା ହଁ ସେଇ ସେଇ କଥା ତ ସେଠି ଆଉ ଦୁଇ ତିନି ଦିନ ରହି ଯିବା କଥା ନା ତୁମେ କାହିଁ ପଳେଇ ଆସିଲ ଏଇଟା ତ ସେଇ କଥା ତ ଆମେ ଇଏ ଆଦିବାସୀ ମୁଁ ପରା ଜଙ୍ଗଲି ଏରିଆ ଲୋକ ସେଇ କଥା ଟିକେ ଭଲ ହେଲେ ନେଇକି ସାଙ୍ଗେ ସାଙ୍ଗେ ପଳେଇ ଆସିବେ ଆଉ ଲଘୁ ଚାପ ହେଉ ଯାହା ହେଉ ଆଗ ଦେହ ତ ଆଗ ଭଲ ରହିବା ଦରକାର ନା

ହଁ ମୁଁ ହସ୍ପିଟାଲ୍ରେ ଅଛି ଯେ ବର୍ତ୍ତମାନ ପାଇଁ ଅଛି ଅଛି ନା ତାଙ୍କେ ନାହାନ୍ତି ବର୍ତ୍ତମାନ ମୋତେ ଚାର୍ଜଟା ଦେଇଛନ୍ତି ଯେ ଆପଣ ହଁ ହୋଇ ପାରିବ ଯଦି ଅତି ଶୀଘ୍ର ଯଦି ଆସି ପାରିବେ ବିଳମ୍ୱ ନ କରି ଆମ୍ୱୁଲାନ୍ସଟା ଫ୍ରିରେ ଅଛି ପରା ଓଡ଼ିଶା ସରକାର ଦେଇଛନ୍ତି କ'ଣ ଆମ୍ୱୁଲାନ୍ସ କ'ଣ ସେଠି ଖତ ଖତ ଖାଉଛି ସେଠି

କିଛି ନାଇଁ କିଛି ନାଇଁ କିଛି ଦରକାର ନାଇଁ ଖାଲି ପେସେଣ୍ଟଟା ତୁମେ ତୁମେ ପେସେଣ୍ଟଟା ତ ଫାଷ୍ଟ ଫାଷ୍ଟ ଶୁଣନ୍ତୁ ମୋ କଥାଟା ପେସେଣ୍ଟଟା ତ ଆପଣ ହଁ ପେସେଣ୍ଟଟା ଆପଣଙ୍କର ଯଦି ଆଧାର କାର୍ଡ୍ଟା ଅଛି ଆଧାର କାର୍ଡ୍ ଟିକେ ଖାଲି ଗୋଟେ ଧରି ପଳେଇ ଆସିବ ଏଇଠି ଆମର ରିସେପ୍ସନ୍ରେ ଦେଖେଇ ଦେବ ସେ ଗୋଟେ ଲିଷ୍ଟଟା ଦେଇ ଦେବ ଲିଷ୍ଟଟା ଦେଲେ ଯାଇ କିନା ଆପଣ ମୋ ପାଖକୁ ପଳେଇ ଆସିବେ ସିଧା ସଳଖ ଆଉ କିଛି ନୁହଁ ତାପରେ ଆପଣଙ୍କର ଯାହା ଟେଷ୍ଟ ଫେଷ୍ଟ ଯାହା ହେବ ମୁଁ କହିବି ଏଇ ଏଇ ଏଇ ରୁମ୍କୁ ଯାଅ କି ସେ ରୁମ୍କୁ ଯାଅ କି ସେ ରୁମ୍କୁ ଯାଅ ଆମ ସିକ୍ୟୁରିଟି ଗାର୍ଡ଼ଟା ଅଛି ସିନା ସେ ନିଶ୍ଚୟ କହିଦେବ ଅଛି ଯେ ନିଜେ ଧରି ଆସିବାକୁ ପଡ଼ିବ ଯଦି ରହିବ ନିଜେ କାଠ ପତ୍ର ଟିକେ ଯାହା ରୋଷେଇ ଫୋଷେଇ ନ ହେଲେ ଯଦି ପଇସା ପତ୍ର ଅଛି ବୋଲେ ତୁମେ କୋଉ ହୋଟେଲ୍ ଫୋଟେଲ୍ରେ ଖାଇବା ବ୍ୟବସ୍ଥା କରିବ ନ ହେଲେ ଯଦି ରୋଷେଇ କରିବ ରୋଷଇ ଶାଳଟା ଅଛି ଆରେ ଯୋଉଠି ନାଇ କି ଆସିଲେ ହସ୍ପିଟାଲ୍ରେ ଆସିଲେ ସବୁ କିଛି ଟ୍ରେନିଂ କରିଦେବା ଅସୁବିଧା କ'ଣ ଅଛି ଏଁ